ହଁ ମୁଁ ଦୁନିଆର ପାଞ୍ଚଟି ଦେଶର ନାମ କହିପାରିବି ପ୍ରଥମ ହେଲା ଭାରତ ଦ୍ୱିତୀୟ ହେଲା ଆଫଗାନିସ୍ତାନ ତୃତୀୟ ହେଲା ପାକିସ୍ତାନ ଚତୁର୍ଥ ହେଲା ଆମେରିକା ପଞ୍ଚମ ହେଲା ଚୀନ୍